ଆଜ୍ଞା ମୁଁ ହେଉଛି ଜଗନ୍ନାଥ ସଂସ୍କୃତିର ମଣିଷ ଯିଏ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ହେଉ ରାତି ପର୍ଯ୍ୟନ୍ତ ହେଉ ଜଗନ୍ନାଥଙ୍କ ସଂସ୍କୃତି ହିସାବରେ ଚାଲିଥାଏ ଆମେ ଯେକୌଣସି କାର୍ଯ୍ୟକୁ ଯେତେବେଳେ ଆରମ୍ଭ କରିଥାଉ ଆମେ ପ୍ରଥମେ ବାପା ମାଙ୍କୁ ପ୍ରଣାମ କରିଥାଉ ତାପରେ ଆମ ଗାଁରେ ଥିବା ମନ୍ଦିରମାନଙ୍କରେ ଯାଇ ପୂଜା କରିଥାଉ ଆଉ ଯେକୌଣସି ଦେବାଦେବୀଙ୍କ ମନ୍ଦିରକୁ ଯାଇ ପୂଜା କରିଥାଉ ସେଠାରେ ଗୁରୁଜନମାନଙ୍କର ଆଶୀର୍ବାଦ ଏବଂ ଭଗବାନଙ୍କର ଆଶୀର୍ବାଦ ପାଇଁ ପ୍ରାର୍ଥନା କରିଥାଉ ଏବଂ ଯଦି ସମ୍ଭବ ହୋଇପାରେ ତାହେଲେ ଆମେ ଜଗନ୍ନାଥଙ୍କ ପାଖକୁ ଯାଇ ଜଗନ୍ନାଥଙ୍କ ଠାରୁ ମଧ୍ୟ ଆଶୀର୍ବାଦ ଭିକ୍ଷା କରିଥାଉ ଏହିଭଳି ମୁଁ ମୋ ଶୁଭ ଘଟଣା ଯେତେବେଳେ ଆରମ୍ଭ କରେ ଏହିପରି ଆରମ୍ଭ କରିଥାଏ ଧନ୍ୟବାଦ